ମୋର ଘରଟି ଟାଇଲ୍ ଛପର ଘର ଏ ବର୍ଷ ସେ ଫାଇଲିନ୍ ବର୍ଷାରେ ବାତ୍ୟାରେ ଯେଉଁ ପବନ ବତାଶ ହେଲା ମୋର ଘର ଭାଙ୍ଗିଯିବାର ବହୁ ସମ୍ଭାବନା ଥିଲା ଯାହାକି ମୁଁ ମୋର ପରିବାର ପୁଅ ଝିଅ ମୋ ସ୍ତ୍ରୀକୁ ଅନ୍ୟତ୍ର ପଠେଇ ଦେଇ ମୋ ନିଜ ଘରେ ମୋ ସତ ଚେଷ୍ଟା କରିଲି ମୋ' ଘରଟିକୁ ମୁଁ କେମିତି ସୁରକ୍ଷା ରଖିପାରିବି ମୁଁ ନିଜେ ମୋର ଗୋଟିଏ ଭଙ୍ଗା ପଥର ଖୁଣ୍ଟିରେ ଦଉଡ଼ି ବାନ୍ଧି ସେ ଘରକୁ ବହୁ ଚେଷ୍ଟା କରି ମୁଁ ଅଟକେଇ ରଖିଲି ଯେତେ ପବନ ଆସିଲେ ମଧ୍ୟ ଘର ଉଠି ଯାଉଥିଲେ ମଧ୍ୟ ମୁଁ କିନ୍ତୁ ଘରକୁ ଛାଡ଼ିକି ଯାଇନାହିଁ ଏଇଟା ମୋ ପାଇଁ ଗୋଟିଏ ଚାଲେଞ୍ଜ ଥିଲା